ହଁ ହଁ କୁହନ୍ତୁ କିଏ କହୁଥିଲେ କି ଆଚ୍ଛା ଆଚ୍ଛା ତ ଆପଣଙ୍କ ଦୋକାନରେ କ'ଣ କ'ଣ ମିଳୁଛି ଆଚ୍ଛା କେତେ କ'ଣ ରହୁଛି ପ୍ରାଇସ୍ କମ୍ ବଜେଟ୍ରେ କମ୍ ଟିକେ ରେଟ୍ରେ ଆଚ୍ଛା ଆଚ୍ଛା ତ ମୁଁ ତ ରହୁଛି ଏପଟେ ଅଲଗା ଜାଗାରେ ମୁଁ ରହୁଛି ସୁରାଟରେ ରହୁଛି ତ ଆପଣ ସେଇଠି କି ଆସିକି ଆମର ଏଇଠି କାମ ଅଛି ତ ଆପଣ ଏଇଠି ଆସିକି କରିପାରିବେ ଆଜ୍ଞା ହଁ ଏଇଠି ଆମର ସୂତାର ଫାକ୍ଟ୍ରି ଅଛି ଯେଉଁ କପଡ଼ା ସୂତା ଯେଉଁ ବନାହେଉଛି ସେଇଥିରେ ବି ଆପଣ କରିପାରିବେ ସେଇଥିରେ ବି ଆପଣ ମାସକୁ ଦଶରୁ ପନ୍ଦର ହଜାର କମେଇ ପାରିବେ ଆଜ୍ଞା ହଁ ଆପଣ ଯଦି ଏଇଠି ରହିକି ବର୍ଷେ ଖଣ୍ଡେ କରିବେ ବର୍ଷେ ଛଅ ମାସ କଲା ପରେ ଆପଣଣଙ୍କର ପୁଣି ସ୍ୟାଲାରୀ ବଢ଼ିବ ସାଲାରୀ ବଢ଼ିଲେ ଆପଣ ପୁଣି କମ୍ପାନୀ ଉପରେ କମ୍ପାନୀ ହୋଟେଲ୍ରେ ଦେଖନ୍ତୁ ହୋଟେଲ୍ରେ ବି ଏଇଠି ସେମିତି ଅଛି ଏଇଠି ଆମର ରେଟ୍ ଅଛି କିନ୍ତୁ ଆପଣ ଗୋଟେ କମ୍ପାନୀ ଥ୍ରୋରେ ରହିଲେ ନା କ'ଣ ଭଲ ହଁ ଆପଣ ଆସିବେ ଯଦି ମତେ କଲ୍ କରିବେ ଯଦି ଆପଣଙ୍କ ଫାମିଲିକୁ ନେଇକି ଆସିବେ

ହଁ ହଁ ଏଇ ନମ୍ବର୍ରେ କଣ୍ଟାକ୍ଟ କଲେ ନା କ'ଣ ମୁଁ ଯେଉଁ କମ୍ପାନୀରେ ଅଛି ସେ କମ୍ପାନୀରେ ସାର୍ଙ୍କୁ କୁହାକହି କରିକି ଆପଣ ସେଇଠି ରହିଯାଆନ୍ତେ ଆଉ କାଇଁ ଆପଣ ଆଉ ହୋଟେଲ୍ ଫୋଟେଲ୍ ଖୋଲନ୍ତା ଆପଣ ଏଇଠି ମାସେ ଛଅ ମାସ ରୁହନ୍ତୁ ରହିଲା ପରେ ଆପଣ ଫୁଣି ଆପଣଙ୍କ ଫ୍ୟାମିଲିକୁ ନହେଲେ ଡାକିଦେବେ ଆଉ ତା'ପରେ ଏକା ସାଥେ ରହିବେ ଆପଣ ଫାଷ୍ଟ୍ ଏକୁଟିଆ ଆସିକି ଦେଖିବେ ନା ଜାଗା କେମିତି କ'ଣ ଆଉ ଫାମିଲିକୁ ଯଦି ନେଇକି ପଳେଇ ଆସିବେ ପୁଣି ଆପଣ ବି ପ୍ରୋବ୍ଲେମ୍ରେ ପଡ଼ିବେ ଫୁଣି ଫାମିଲି ବି ପ୍ରୋବ୍ଲେମ୍ରେ ପଡ଼ିବେ ତ ଆପଣ ଆସିକି ଦେଖିଦେଇକି ଗଲାପରେ ଏଇଠି ରହିଲା ପରେ ଫାମିଲିକୁ ଜଣାଇବେ ଫାମିଲି ଆସିକି ରହିବେ ଆଉ ଆଜ୍ଞା